ମୁଁ ମୋ ସାଙ୍ଗମାନଙ୍କ ସହିତ ବୁଲିବା ପାଇଁ ବହୁତ ପସନ୍ଦ କରେ ଆଉ ସେହି ଜିନିଷଟା ମୋତେ ବହୁତ ଖୁସି ଲାଗେ ଏବଂ ଆମେ ସମସ୍ତେ ସାଙ୍ଗ ମିଶି ବାହାରକୁ ବୁଲିବାକୁ ଯାଉ ବେଳେ ବେଳେ ବଣଭୋଜି କରେ କରିବାକୁ ଯାଇଥାଉ ବାହାରକୁ ଯାଇକି କିଣାକିଣି ମଧ୍ୟ କରୁ ସେହି ସମୟଟାବି ମୋତେ ବହୁତ ଖୁସି ଦେଇଥାଏ ସମସ୍ତେ ସାଙ୍ଗ ମିଶି ଯୋଜନା କରି ରାଜ୍ୟ ବାହାରକୁ ମଧ୍ୟ ବୁଲିବାକୁ ଯାଇଥାଉ ସମସ୍ତେ ବାହାରେ ବହୁତ ଗୁଡ଼ାଏ ଜିନିଷ ଦେଖୁ ଜାଣୁ ଶିଖୁ ସେହିସବୁ ଜିନିଷବି ବହୁତ ଖୁସି ଲାଗେ ସମସ୍ତେ ସାଙ୍ଗ ମିଶି ଏକାଠି ହୋଇ ନାଚ ଗୀତ କରୁ ସେହି ସମୟବି ବହୁତ ଖୁସି ଲାଗେ ଏବଂ ସମସ୍ତେ ମିଶି ବାହାରେ ମନ୍ଦିର ପରିଦର୍ଶନ କରିବାକୁ ଯାଇଥାଉ ଏହିସବୁ ଜିନିଷ ସମସ୍ତେ ମିଶି ସାଙ୍ଗମାନଙ୍କ ସହିତ କରିବାଟା ବି ବହୁତ ଖୁସି ଦେଇଥାଏ